ଟେକ୍ନୋଲୋଜି ପରିବର୍ତ୍ତନ ହିସାବରେ ମୁଁ କହିବି ମୋତେ ପରିବର୍ତ୍ତନ କରିଥିବା ଓ ମୋ' ଜୀବନରେ ପରିବର୍ତ୍ତନ ଆଣିଥିବା ଟେକ୍ନୋଲୋଜି ମୁଁ ସାଧାରଣତଃ ଭାବରେ କମ୍ପୁଟରକୁ ନେଇପାରିବି କାରଣ ମୁଁ ଯେହେତୁ ଗୋଟିଏ ସଫ୍ଟୱେଆର ଇଂଜିନିୟର ତ ମୁଁ କମ୍ପୁଟରକୁ ମୋ ଜୀବନର ପରିବର୍ତ୍ତନ କମ୍ପୁଟର ଦ୍ୱାରା ଆସିଛି ଆମେ କମ୍ପୁଟର ଦ୍ୱାରା ଆମେ ବହୁତ ଗୁଡ଼ାଏ କାମକୁ ଆମେ କିଛି ସମୟ ଭିତରେ କରିପାରୁଛେ ଏବଂ କମ୍ପୁଟର ଦ୍ୱାରା ଆମେ ବହୁତ ଗୁଡ଼ାଏ ଜନଜୀବନ ଭିତରେ ବସବାସ କରୁଥିବା ଲୋକଙ୍କୁ ଆମେ ବହୁତ ଗୁଡ଼ାଏ ଜିନିଷ ଶିଖେଇ ପାରୁଛେ ତାଦ୍ୱାରା ବହୁତ ଗୁଡ଼ାଏ ଲୋକଙ୍କୁ ଜିନିଷ ଶିଖେଇବା ସହିତ ଲୋକଙ୍କୁ ଗଭର୍ଣ୍ଣମେଣ୍ଟର ଯେଉଁ ସବୁ ଆମର ଓଡ଼ିଶା ସରକାରର ଭାରତ ସରକାରର ଯେଉଁ ସବୁ ସୁବିଧା ରହୁଛି ସେ ସବୁ ସୁବିଧା ଆମେ ଡାଇରେକ୍ଟ ଆମ ପାଖରେ ସୂଚନା ପହଞ୍ଚି ପାରୁଛି ଏବଂ ଏହା ଆମେ ଲୋକଙ୍କ ପାଖରେ ସୂଚନା ପହଞ୍ଚେଇ ପାରୁଛୁ ଯେମିତିକି ଆମର ଜନସେଵା କେନ୍ଦ୍ର ଜରିଆରେ ଆମେ ଲୋକଙ୍କୁ ଫସଲ ବୀମା ଯୋଜନା ବିଷୟରେ ହେଉ କିମ୍ବା ଆମର ମୁଦ୍ରା ଯୋଜନା ବିଷୟରେ ହେଉ କିମ୍ବା ଆମର ଉଜ୍ୱଳା ଯୋଜନା ବିଷୟରେ ହେଉ ଏହି ସବୁ ବିଷୟରେ ଆମେ ଲୋକଙ୍କ ପାଖରେ ସୂଚନା ପହଞ୍ଚେଇ ପାରୁଛୁ ଲୋକମାନଙ୍କୁ ସବୁ ପ୍ରକାର ସୁବିଧା ଦେଇ ପାରୁଛୁ ଯେହେତୁ ଆମେ ଜନସେବା କେନ୍ଦ୍ର ଆମ ପାଖରେ ଲୋକମାନେ ଆସିକି ବହୁତ ସୁଲଭ ମୂଲ୍ୟରେ ଏବଂ ସାହାଯ୍ୟ ଆମଠାରୁ ପାଇପାରୁଛନ୍ତି ତ ଏହା ସୁବିଧା କେବଳ କମ୍ପୁଟର ପାଇଁ ହେଇଛି ତ ଆମର ଭାରତ ସରକାରର ଯେମିତି ଆମର ସ୍କିଲ ଇଣ୍ଡିଆ ଯେଉଁ ପ୍ରୋଗ୍ରାମ ରହୁଛି ସ୍କିଲ ଇଣ୍ଡିଆ ସେ ପ୍ରୋଗ୍ରାମ ଜରିଆରେ ଆମେ ଲୋକଙ୍କୁ ଆମେ ମାଗଣାରେ ପ୍ରଶିକ୍ଷଣ ଶିବିର କରିକି ଲୋକଙ୍କୁ କମ୍ପୁଟର ଶିକ୍ଷା ଦେଇପାରୁଛୁ ସେମାନେ କେମିତି ଆଗମୀ ଦିନରେ ଡିଜିଟାଲ ହେବେ ସେମାନେ କେମିତି ଆଗମୀ ଦିନରେ ଆମର ପ୍ରତ୍ୟେକ କାମକୁ ଅନଲାଇନ ଇଣ୍ଟ୍ରରନେଟ୍ ଜରିଆରେ କେମିତି କାମ କରିବେ ଜଲ୍ଦି ସୁବିଧା ପାଇବେ ପଇସା ଉଠାଣ ଠାରୁ ଆରମ୍ଭ କରିକି ପଇସା ଜମା କରିବା ପର୍ଯ୍ୟନ୍ତ କେମିତି ସିଏ ଅନଲାଇନ୍ ବା ଅନଲାଇନ୍ ବ୍ୟବହାର କରିକି ଇଣ୍ଟ୍ରରନେଟ୍ ବ୍ୟବହାର କରିକି ସେମାନେ କାମ କରିପାରିବେ ସେ ବିଷୟରେ ଆମେ ତାଙ୍କୁ ପ୍ରଶିକ୍ଷଣ ଦେଉଛୁ ତ ଏହାସବୁ ସୁବିଧା ହୋଇପାରୁଛି କେବଳ ଟେକ୍ନୋଲୋଜି ପାଇଁ ଇଣ୍ଟରନେଟ ପାଇଁ କମ୍ପୁଟର ପାଇଁ